ହ୍ୟାଲୋ ହଁ ଅଟୋ ଡ୍ରାଇଭର ଭାଇ ମୁଁ ଏଇ ବୌଦ୍ଧରୁ ସୋନପୁର ବସ୍ ଷ୍ଟାଣ୍ଡ ଯିବାର ଲାଗି ଆପଣ ଅଟୋଟା ଭଡ଼ା କରିଥିଲି ହେଲେ ଭାଇ ଏଇଛେନ୍ ବର୍ତ୍ତମାନ ଆମର ଏଠି ଜୋର ବର୍ଷା ହୋଇଯାଇଛି ତ ପ୍ରବଳ ବର୍ଷା ହୋଇଛି ରାସ୍ତା ଘାଟ ପୂରା ପାଣି ଫୁଲ୍ ହୋଇଯାଇଛି ଆପଣ ଅଟୋଟା ଏହି ପଟେ ଆସିନାହିଁପାରେ କି ମୁଁ ବାଇକ୍ରେ ଟିକିଏ ଯାଇନାହିଁପାରିଲି ବୌଦ୍ଧ ବସ୍ ଷ୍ଟାଣ୍ଡକେ ହେଲା ଭାଇ ଆପଣ ଗୋଟିଏ କାମ କରନ୍ତୁ ବୌଦ୍ଧ ବ୍ରିଜ୍ ପାଖକୁ ଟିକିଏ ଆସନ୍ତୁ ସେଣେ ମୋତେ ନେଇକି ପିକ୍ ଅପ୍ କରିବେ ହଁ ଭାଇ ହଁ ଟିକିଏ ଜଲ୍ଦି ଆସିବେ ଭାଇ ବହୁତ ଲେଟ୍ ହୋଇଗଲାଣି ବର୍ଷାର ଲାଗି ହଁ ଆପଣ ଟିକିଏ ଜଲ୍ଦି ଆସିବେ ଭାଇ ହଁ ହଁ ହେଉ ଭାଇ ରହିଲି